ମୁଁ ଯେତେବେଳେ ଦଶ ବର୍ଷ ହେଲା ମୁଁ ପ୍ରଥମେ ରୋଷେଇଶାଳକୁ ଗଲି ମୋର ସେତେବେଳେ ମା'ଙ୍କର ଦେହ ବହୁତ ଖରାପ ଥିଲା ତେଣୁ ମୁଁ ରୋଷେଇ ଆରମ୍ଭ

ପ୍ରଥମେ ମୁଁ ଭାତ ଆରମ୍ଭ କରିଲି ଚାଉଳ ପକେଇଲି ଚାଉଳ ପକେଇ ମୁଁ ତ ଜାଣିନଥିଲି ରୋଷେଇ କରିବା ପାଇଁ ଫାଷ୍ଟ୍ ଫାଷ୍ଟ୍ ମୋର ଭାତ ବି ଜାଉ ହେଇଯାଏ ତା'ପରେ ତରକାରୀ କରେ ତରକାରୀରେ ମଧ୍ୟ ତେଲ ଦେଇକି କରୁଥାଏ ତେଲ ଦେଲେ ଲୁଣ ନାହିଁ ଲୁଣ ଦେଲେ ତେଲ ନାହିଁ ଏମତି ମାନେ ମସଲା ବି ଠିକ୍ସେ ଦେଇ ପାରିନଥିଲି ମୋର ସେତେବେଳେ ଅଭିଜ୍ଞତା କିଛି ସେମିତି ନଥିଲା ତା'ପରେ ଧୀରେ ଧୀରେ ମୁଁ ଚେଷ୍ଟା କଲି କେମିତି ଟିକିଏ ରୋଷେଇ ଭଲ କରିକି କରିବି ତେଣୁ ଧୀରେ ଧୀରେ ମୋର ପ୍ରାକ୍ଟିସ୍ ହେଲା ଭାତ ବି ମୋର ଭଲ ହେଲା ତା'ପରେ ଧୀରେ ଧୀରେ ତରକାରୀ ବି ରୋଷେଇ କରା ମୁଁ ଶିଖିଗଲି ଆଗରୁ ନହେଲେ ମୋର ସେମିତି କିଛି ରୋଷେଇ ପାଇଁ ଅଭିଜ୍ଞତା ନଥିଲା